ହଁ ହେଲୋ କ'ଣ ନେବ ହଁ ହେଲୋ କ'ଣ ନେବେ ଗୋଟେ ବରା ତିନିଟା କି ଚାରିଟା ଆମର ଏଠି ଗ୍ରାହକ ନାହାନ୍ତି ତ ସେଠୁ ବାହାରକୁ ଦାଦନ ଖଟିଗଲେଣି ସେଇଥିପାଇଁ ଏଠି ଅଧିକ ରେଟ୍ ହେଉଛି ନହେଲେ ଆମକୁ ପୋଷଉନି ନା ବରା ହେଲେ ତିନିଟାକୁ କୋଡ଼ିଏ ଟଙ୍କା ହଁ

ହଉ ବୁଝନ୍ତୁ ଯିବା ଆଳୁ ଚପ୍ ବରା ସିଙ୍ଗଡ଼ା ସବୁ ହଁ ନିଜେ କରଛୁ

ହଁ ଆଉ ସବୁ ଅଲଗା ଭେରାଇଟି ଅଲଗା ଭେରାଇଟି ଅଛି କଟଲେଟ୍ ଚାଓମିନ ଚାଟ୍ ହେଲୋ

ଦିନକୁ ପଚାଶ ଶହେ ପଚାଶ ଷାଠିଏ ଏମିତି ହେଉଛି ହଁ ହୁଁ ହୁଁ ହଁ ହଁ ଦିନକୁ ଚାରି ପାଞ୍ଚ ହେଲେ ଚାରି ପାଞ୍ଚ ହଜାର ହେଲେ

ହୁଁ ହଁ ହଁ